ସାଧାରଣତଃ ମୁଁ ଯେତେବେଳେ ଗଛ ଲଗାଏ ତା'ର ଉତ୍ତମ ସ୍ୱାସ୍ଥ୍ୟ କେମିତି ଗଛର ଭଲ ଚେହେରା ହେବ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବ ମୁଁ ସାଧାରଣତଃ ଆମ ଅଞ୍ଚଳରେ ଥିବା ହର୍ଟିକଲଚର୍ ଅଫିସ୍ର ପରାମର୍ଶ ନେଇଥାଏ ସେମାନଙ୍କର ଯେଉଁ ପରାମର୍ଶଦାତାମାନେ ଥାଆନ୍ତି ସେମାନେ ମୋତେ ଭଲ ପରାମର୍ଶ ଦିଅନ୍ତି ଆଉ ତାଙ୍କ ପରାମର୍ଶକ୍ରମେ ମୁଁ ଗଛ ଲଗାଏ ସେ ଯେଉଁ ସାର ବିଷ କୀଟନାଶକ ଯାହାବି କୁହନ୍ତି ଆଉ ସେମାନେ ତ ମୋତେ ପ୍ରାୟତଃ ଅର୍ଗାନିକ୍ର ସାହାରା ନେବା ପାଇଁ କହିଥାନ୍ତି ଅର୍ଗାନିକ୍ର ଅର୍ଗାନିକ୍ ସାର ବିଷ ଏସବୁ ବ୍ୟବହାର ପରେ ଯାହାର ମୋର ଗଛ ସୁସ୍ଥ ରୁହେ ଆଉ ଗଛର ଯୋଉଁ ତା'ର ଯେଉଁ ପୋକଗୁଡ଼ିକ ଲାଗନ୍ତି ସେଗୁଡ଼ା ପୋକ ଲାଗନ୍ତିନି ଆମ ଗଛର ଚେହେରା ମଧ୍ୟ ଭଲ ରୁହେ ଅଳ୍ପ ଦିନେ ମଧ୍ୟ ମୋ ଗଛ ବଢ଼େ ଆଉ ଗଛ ଯେଉଁ ଯେକୌଣସି ଗଛ ଲଗେଇଥାଏ ତା'ର ଯେଉଁ ଫଳ ଆଉ ସେ କହିଥିବା ହିସାବ ହିସାବର ମାନେ ହିସାବରେ ଯେତିକି ଦିନ କହିଥିବେ ସେତିକି ଦିନ ଭିତରେ ମୋର ଫୁଲ ଫଳ ଯାହା ଆସେ ତାଙ୍କ ହିସାବରେ ହୋଇଥାଏ